ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଲ କରିବା ପାଇଁ ଘରୋଇ ଉପଚାର ହେଉଛି ଆୟୁର୍ବେଦିକ ଔଷଧ ବ୍ୟବହାର କରୁ କିଛି ମଲମ ଲଗାଉ ଓ ସୋରିଷ ତେଲକୁ ପ୍ରଥମେ ସୋରିଷ ତେଲ ଓ ରସୁଣକୁ ଭଲ ଭାବରେ ଫୁଟାଇ ତାକୁ ଆଣ୍ଠୁରେ ମାଲିସ୍ କରୁ ନିର୍ଗୁଣ୍ଡି ପତ୍ରକୁ ସିଝାଇ ତାକୁ ଓ ଉଷୁମ ଥାଇକି ତାକୁ ଆଣ୍ଠୁରେ ସେକ ଦେଉ ଏବଂ ଘୁଷୁରୀ ତେଲ ଘୁଷୁରୀରୁ ମଧ୍ୟ ଘୁଷୁରୀ ତେଲ ବାହାର କରାହୁଏ ପ୍ରଥମେ ଘୁଷୁରୀ ମାଂସକୁ ସିଝାଇ ତେଲ ବାହାର କରାହୁଏ ଓ ତାକୁ ଆଣ୍ଠୁଗଣ୍ଠିରେ ମାଲିସ୍ ମଧ୍ୟ କରାହୁଏ ତ ତା'ପରେ ଅରଖ ଗଛର ଚେରକୁ ମଧ୍ୟ ବ୍ୟବହାର କରାହୁଏ ତ ଅରଖ ଗଛର ଚେରକୁ ଭଲ ଭାବରେ ଫୁଟାଇ ତାକୁ ଗରମ ଥାଇକି ଯେଉଁଠି ବଥା ହେଉଥିବ ସେଇଠି ସେକ ଦିଆହୁଏ ତ ଏହି ସବୁ ଘରୋଇ ଉପଚାର ଆମ ଗାଁମାନଙ୍କରେ ଲୋକମାନେ ବ୍ୟବହାର କରନ୍ତି ଘରୋଇ ଉପଚାର ଆଉ